ହଁ ମୁଁ ମଧ୍ୟମ ପିଢ଼ିର ଲୋକ ଆଗ କାଳରେ ଆଗ ପିଢ଼ିର ଲୋକମାନେ ସେମାନେ ପୂରା ଦେଶୀ ଖାଦ୍ୟ ଖାଉଥିଲେ ସେମାନେ ମସଲା କଣ ଏତେ ଜାଣନ୍ତି ନାହିଁ ସେମାନେ ନିଜେ ଗଛରୁ ତେଲ ବାହାର କରିକି ଖାଉଥିଲେ ଜଡ଼ା ତେଲ ଗୋଟିଏ ଥିଲା ସେମାନେ ନିଜେ ରୋଷେଇ ମାନେ ବାହାର କରୁଥିଲେ ସେମାନେ ସିଝା ଜିନିଷ ଉପରେ ବେଶୀ ବ୍ୟବହାର କରୁଥିଲେ ମସଲା ଏତେ ବ୍ୟବହାର କରୁନଥିଲେ ହଁ ସେମାନେ ବିଲ ରେ ଯେଉଁ ଫସଲ ବି ହେଉଥିଲା ସେଥିରେ ସାର ବି ଦେଉ ନଥିଲେ ଖାଲି ଖତରେ କରୁଥିଲେ ସେମାନେ ଫସଲ ତାଙ୍କର ଚେହେରା ବି ମାନେ ଏବେ ବି ମାନେ ଅଶୀ ନବେ ବର୍ଷ ହେଲା ପର୍ଯ୍ୟନ୍ତ ବି ଲୋକ ସେମାନେ ଠିକରେ ଚାଲି ପାରୁଛନ୍ତି ଦେଖି ପାରୁଛନ୍ତି ହେଁ ତାପରେ ରୋଗ ବେମାର ବି ତାଙ୍କ ପାଖରେ ନ ଥିଲା କାରଣ ସେମାନେ ଦେଶୀ ଖାଦ୍ୟ ହିଁ ଖାଉଥିଲେ କିନ୍ତୁ ଏବେ ର ଯୁବ ପିଢ଼ିର ବର୍ତ୍ତମାନ ଚାଲିଛି ମାନେ ପୂରା ସାର ହିଁ ସାର ମାନେ ମାନେ ସାର ରେ ସେମାନେ ପୁରା ବଢ଼ିଚନ୍ତି ଏମାନେ ଯାହା ଖାଇଲେ ବି ସାର ଯେ କୌଣସି ଜିନିଷ କଲେ ବି ସାର ଶାଗଟେ କଲେ ସାର ଧାନ କଲେ ସାର ପନିପରିବା କଲେ ସାର ଏଁ ଏମାନଙ୍କର ସ୍ୱାସ୍ଥ୍ୟ ଠିକ ରହୁନି ମୋବାଇଲ ଦେଖିଲେ ସେତେବେଳେ ମୋବାଇଲ ନ ଥିଲା ଏବେ ମୋବାଇଲ ଦେଖୁଛନ୍ତି ଆଖି ଖରାପ ହୋଉଚି ସେତେବେଳେ ଟିଭି ଦେଖୁ ନଥିଲେ ଲୋକ ରେଡ଼ିଓ ଥିଲା ରେଡ଼ିଓ ଶୁଣିକି ସବୁ କଥା ଜାଣି ପାରୁଥିଲେ ଆମରି ଏହି ବର୍ତ୍ତମାନ ସମସ୍ୟା ଯୁଗରେ ଆମର ଯେତେବେଳ ଦେଶୀ ଖାଦ୍ୟ ଖାଉଥିଲେ ଏବେ ସବୁ ବ୍ରଏଲର ଉପରେ ଚାଲିଛି ବ୍ରଏଲର ଚିକେନ ଦେଖ ଆମର ଯେଉଁ ମାଛ ଆସୁଛି ସେ ସ୍ପ୍ରେ ଔଷଧ ସ୍ପ୍ରେ କରିକି ତାକୁ ଔଷଧକୁ ମାଛକୁ ଆଣି ଦେଉଛନ୍ତି ଲୋକଙ୍କୁ ଖାଇବା ପାଇଁ କିନ୍ତୁ ସେବେଳର ଲୋକ କଣ ବିଲରୁ ଆଣୁଥିଲେ ମାଛ କି ଧରୁଥିଲେ ମାଛ ସଫିସିଏଣ୍ଟ ମିଳୁଥିଲା ସାର ବିଲରେ ଏବେ ପଡ଼ିଲା ଠୁ ମାଛ ଆଉ ନାହାନ୍ତି ଔଷଧ ପଡ଼ିବାରୁ ମାଛ ଆଉ ନଥିଲେ କିନ୍ତୁ ସେତେବେଳେ ସାର ଔଷଧରେ ପଡୁନଥିଲା ଏଣୁ ମାଛ ମାନେ ମାଛ ହେଉଥିଲେ ସେ ଲୋକମାନେ ଖାଇକି ତାଙ୍କ ସ୍ୱାସ୍ଥ୍ୟ ଠିକ ରହୁଛି ସେମାନେ ମାନେ ବହୁତ ବୁଦ୍ଧି ଜ୍ଞାନୀ ଥିଲେ କିନ୍ତୁ ବର୍ତ୍ତମାନ ତ ଆଜି ପିଢ଼ି ଯୁଗରେ ପିଲାମାନେ ତ ଟୋଟାଲ ଉପରେ ବିଷାକ୍ତ ହୋଇଗଲେଣି ଦୁନିଆ ସଫଲ ଖା ସେ ମଦ ପି ସେ ଜିନିଷ ନଥିଲା ଆଗ ପିଢ଼ିରେ କିନ୍ତୁ ଏ ପିଢ଼ି ତ କଥା ଆମର ପୂରା ଗଲାଣି ନଷ୍ଟ ହେଇ ସାର ହିଁ ଔଷଧ ହିଁ ଏ ସମାଜ ଗଢ଼ିଛି